ଓଡ଼ିଶାର କୃଷି କ୍ଷେତ୍ରରେ ପ୍ରମୁଖ ଧାରା ହେଉଛି ଜଳସେଚନ ଆମ ଫସଲରେେ ଆମର ଫସଲର ଉତ୍ପାଦନ ଓ ଗୁଣବତ୍ତକୁ ଉନ୍ନତି କରିବା ପାଇଁ ଆମେ ବିଭିନ୍ନ ପ୍ରକାରର ଜୈବିକ ସାର ବ୍ୟବହାର କରୁଥାଉ ଜୈବିକ ସାର ଅର୍ଥାତ ଗୋବର ଖତ କମ୍ପୋଷ୍ଟ ଖତ ଘରର ବିଭିନ୍ନ ପ୍ରକାର ପରିବା ଚୋପା ଏପରି ଆମେ ବହୁତ ଜୈବିକ ସାର ଆମ ଫସଲରେ ଫସଲରେ ବ୍ୟବହାର କରିଥାଉ ଯାହାଦ୍ୱାରା ଆମର ଫସଲର ଗୁଣବତ୍ତା ବଢ଼ିଥାଏ ଲୋକମାନେ ଜମିରେ ଆଗ ତେଣ୍ଡାରେ କୂଅରୁ ପାଣିଠାଣି ଜଳ ଦେଉଥିଲେ କିନ୍ତୁ ଆଜିର ଆଜିର ଏହି ଉଚ୍ଚ ଯୁଗରେ ମଟରରେ ପାଣି ଦିଆହଉଚି ଫଳରେ ସେମାନଙ୍କୁ ଏତେ କଷ୍ଟ ମଧ୍ୟ ହୁଏନାହିଁ ଆଜିକାଲି କୃଷି କ୍ଷେତ୍ରରେ ଅନେକ ପ୍ରକାରର ପରିବର୍ତ୍ତନ ହେଲାଣି ବହୁତ ପ୍ରକାରର ବିଭିନ୍ନ ପ୍ରକାରର ଔଷଧ ଫସଲରେ ମିଶାଯାଉଛି ଯାହାଦ୍ୱାରା ଜମିର ମାଟିର ଉର୍ବରତା କମୁଛି ତେଣୁ ଫସଲରେ କକୁର ଖତ କମ୍ପୋଷ୍ଟ ଖତ ଇତ୍ୟାଦି ବ୍ୟବହାର କରିବା ଦରକାର ପ୍ରତ୍ୟେକ କାମ ପାଇଁ ଲୋକମାନେ ମେସିନ୍ର ସାହାଯ୍ୟ ନେଉଛନ୍ତି ଆଉ ସେମାନଙ୍କୁ ଏତେଟା କଷ୍ଟ କରିବାକୁ ପଡ଼ୁନାହିଁ କେତେ ପ୍ରକାରର କୀଟନାଶକ ଔଷଧ ମଧ୍ୟ ବାହାରିଲା ଫଳରେ କୃଷକ ତା'ର ଜମିର ଗଛର ବିଭିନ୍ନ ସମସ୍ୟାର ସମାଧାନ କରିଥାଏ ତା'ର ଫସଲ ରୋଗମୁକ୍ତ ରୁହେ ଆମେ ଗୋବର ଖତ କମ୍ପୋଷ୍ଟ ଖତ ଜୈବିକ ସାର ବ୍ୟବହାର କରିବା ଦ୍ୱାରା ଆମ ଫସଲ ବହୁତ ଭଲ ହୋଇଥାଏ ଏବଂ ମାଟିର ଉର୍ବରତା ମଧ୍ୟ ବୃଦ୍ଧି ପାଇଥାଏ